ଆମ ଯାଜପୁର ଜିଲ୍ଲାର ମୁଖ୍ୟ ଅବକାଶ ଗୁଡ଼ିକ ହେଲା ମଲ୍ ରେଷ୍ଟୁରାଣ୍ଟ ପବ୍ କ୍ଲବ ମେଳା ପ୍ରଦର୍ଶନୀ ନଦୀ ଉପକୂଳ ଇତ୍ୟାଦି ସପିଙ୍ଗ୍ ସପିଙ୍ଗ୍ ମଲ୍ରେ ଆମ ଯାଜପୁର ଜିଲ୍ଲାର ଭି ଟୁ ବିଗ ବଜାର ତ୍ରିବେଣୀ ରିଲାଏନ୍ସ ଟ୍ରେଣ୍ଡସ୍ ବାଜାର କୋଲକାତା ମେଟ୍ରୋ ବଜାର ସିଟି ଲାଇଫ ଆଦି ରହିଅଛି ସେହିପରି ରେଷ୍ଟୁରାଣ୍ଟରେ କେଏଫସି ହୋଟେଲ ଓଡ଼ିଆଣୀ ବ୍ରାହ୍ମଣୀ ନଟରାଜ ଇତ୍ୟାଦି ରହିଅଛି ଏବଂ ମେଳା ଓ ପ୍ରଦର୍ଶନୀରେ ବ୍ୟାସ ସରୋବର ଯାଜପୁର ମହୋତ୍ସବ ବାଣିଜ୍ୟ ମେଳା କର୍ତ୍ତା ହରିହାଟ ଇତ୍ୟାଦି ଅନ୍ୟତମ